ରାଜ୍ୟ ପରିବହନର ଗୁଣବତ୍ତା ଗୁଡ଼ିକ ଭଲ ଏବଂ ଖରାପ ଯଦି ଗ ଯଦି ଗାଡ଼ି ଚଳାଉଥିଲା ବେଳେ ଆମେ ହେଲମେଟ୍ ପିନ୍ଧି ନଥିବା ତେବେ ଦୁର୍ଘଟଣା ଘଟିପାରେ ଯଦି ଗାଡ଼ି ଚଳାଚଳ କରିବା ବେଳେ ଚାଳକ ହେଲମେଟ୍ ପିନ୍ଧିଥିବ ତେବେ କ ଦୁର୍ଘଟଣା ଘଟିବାର କୌଣସି ଆ କୌଣସି ଆବଶ୍ୟକତା ନଥିବ କିନ୍ତୁ ଯେଉଁମାନେ ଯେଉଁମାନେ ଧୂମପାନ କରି ବା ଯେଉଁମାନେ ଧୂମପାନ କରି ଗାଡ଼ି ଚଳାଚଳ କରନ୍ତି ସେଇମାନଙ୍କର ଦୁର୍ଘଟଣା ଘଟିବାର ସମ୍ଭାବନା ଅଛି ଓ ଯେଉଁମାନେ ହେଲମେଟ୍ ପିନ୍ଧି ବା ଧୂମପାନ ନ କରି ଗାଡ଼ି ଚଳାଚଳ କରନ୍ତି ସେହିମାନଙ୍କର ସେଇମାନଙ୍କର ଦୁର୍ଘଟଣା ହବାର ସମ୍ଭାବନା କିଛି ବି ନାହିଁ ଏହି ରାଜ୍ୟ ପରିବହନର ଗୁଣବତ୍ତା ଗୁଡ଼ିକ ଆଉ ଲୋକମାନଙ୍କ ଉପରେ ନିର୍ଭରଶୀଳ କାରଣ ଲୋକମାନେ ଯଦି ଧୂମପାନ ବା ହେଲମେଟ୍ ନ ପିନ୍ଧି ଗାଡ଼ି ଚଳାଚଳ କରିବେ ତେବେ ତାଙ୍କର ଦୁର୍ଘଟଣା ଘଟିପାରେ କିନ୍ତୁ ଯଦି ସେହି ଲୋକଟି ହେଲମେଟ୍ ପିନ୍ଧିଥିବ ବା କିମ୍ବା ଧୂମପାନ ନ କରିଥିବ ତେବେ ତାହାର ଦୁର୍ଘଟଣା ହବାର ସମ୍ଭାବନା ନାହିଁ